ଆଗ କାଳରେ ଟେକ୍ନୋଲୋଜିର ବିଶେଷ ସୁବିଧା ନଥିଲା ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା କାରଣ ଟିକେଟ ହେଉ ରେଲୱେ ଟିକେଟ ହେଉ ନହେଲେ କୌଣସି ପୋଷ୍ଟାଲ ହେଉ ଇତ୍ୟାଦିର ବର୍ତ୍ତମାନ ଯୁଗରେ ସବୁ ଲୋକଙ୍କ ହାତରେ ଆଣ୍ଡ୍ରୋଏଡ଼ ସେଟ୍ ଅଛି ଲ୍ୟାପଟପ୍ ଅଛି ଏବଂ ସମସ୍ତଙ୍କ ଘରେ ବି କମ୍ପ୍ୟୁଟର ଅଛି କମ୍ପ୍ୟୁଟର ମାଧ୍ୟମରେ କି ମୋବାଇଲ ମାଧ୍ୟମରେ ଏବଂ ଲ୍ୟାପଟପ୍ ମାଧ୍ୟମରେ ଯେଝା ଯେଝାର ନିଜ କାମ ବି କରୁଛନ୍ତି ମୋବାଇଲରେ ମେସେଜ୍ ପଠାଇ ପାରୁଛନ୍ତି ଏବଂ ଘରେ ବସି ଅନଲାଇନ୍ ରେଲୱେ ଟିକେଟ ହେଉ ବସ୍ ଟିକେଟ ହେଉ ବିଭିନ୍ନ ପ୍ରକାର ସୁବିଧା ପାଇପାରୁଛନ୍ତି